ପଶୁମାନଙ୍କ ପାଇଁ ବ୍ୟବହୃତ ହେଉଥିବା ଖାଦ୍ୟ ଗୁଡ଼ିକ ହେଲା ନଡ଼ା ଚୋକଡ଼ ଚୁନା ଆଉ ଘାସ ବୋତି ବୋତି ଖାଇବା ଦ୍ୱାରା ଗାଈମାନେ ଭଲ କ୍ଷୀର ଦେଇଥାନ୍ତି ତ ଜର୍ସି ଗାଈମାନେ ଅଧିକ କ୍ଷୀର ଦେଇଥାନ୍ତି କାରଣ ଜର୍ସି ଗାଈ ଅଧିକ ଖାଇଥାନ୍ତି ଦେଖିବାକୁ ବି ସୁସ୍ଥ ସବଳିଆ ହୋଇଥାନ୍ତି ଯେଉଁମାନେ ସବୁଜ ଖାଦ୍ୟ ମିଳିଥାଏ ସେ ସବୁଜ ଘାସ ମିଳିଥାଏ ବା ଚୋକଡ଼ ଦାନା ଖାଇଥାନ୍ତି ସେହି ଗାଈମାନେ ଅଧିକ କ୍ଷୀର ଦେଇଥାନ୍ତି ସୁସ୍ଥ ସବଳିଆ ବି ଦେଖାଯାନ୍ତି ଖାଇବାକୁ ନ ପାଇଲେ ଗାଈ ମାନେ ଯେଉଁ ବିଭିନ୍ନ ଗାଈ ବର୍ଜ୍ୟବସ୍ତୁ ଖାଇଥାନ୍ତି ସେ ଖାଇବା ଦ୍ୱାରା ମରିଥାନ୍ତି ଏହି ଗାଈ କିନ୍ତୁ ଯେଉଁ ଗାଈ ସବୁଜ ଖାଦ୍ୟ ଖାଇଥାନ୍ତି ସେମାନେ ସୁସ୍ଥ ସବଳ ରହିଥାନ୍ତି ତ ତାଙ୍କ ଦେହ ସୁସ୍ଥ ରହିବା ତାଙ୍କ ଦେହ ପିଲାମାନଙ୍କ ଦେହ ବି ସୁସ୍ଥ ସବଳ ରହିଥାଏ ତ ଭଲ କ୍ଷୀର ଦେଇଥାନ୍ତି ପିଲାମାନଙ୍କ ଦ୍ୱାରା ଭଲ କ୍ଷୀର ବି ସେ ଦେଇଥାନ୍ତି ତ ଆମ ଘରେ ରହୁଥିବା ଗାଈମାନେ ଚୋକଡ଼ ଚୁନା ବୋତି ଘାସ ଖାଇବାକୁ ବହୁତ ପସନ୍ଦ କରିଥାନ୍ତି ବହୁତ ଭଲ ଲାଗେ ତାଙ୍କୁ ଖାଇବା ପାଇଁ